ଟି ଭି ସୋ ସାର୍କ ମାଧ୍ୟମରେ ବ୍ୟବସାୟରେ ବହୁତ ଉନ୍ନତି ହେଇପାରୁଛି ସାର୍କ ବ୍ୟାଙ୍କ ହେଉଛି ଟିଭିରେ ପ୍ରଚଳିତ ହେଉଥିବା ଏକ ଧାରା ଯାହାକି ଆମେରିକା ଆମେରିକାରେ ଯେଉଁ ସବୁ ହେଉଛି କ'ଣ ତୁମେ ବିଜନେସ୍ ହେଉଛି ତାହା ଆମେ ଭାରତରେ ତାହା ଦେଖି ତାହାକୁ ଆମେ ଉପଯୋଗରେ ଲଗେଇ ପାରୁଛେ ବା ଆମେରିକାରେ କିଭଳି ଭାବରେ ମାନେ ଅଗ୍ରଗତି ହେଉଛି ତାର କେମିତି ବିଜନେସ କେଉଁ ବଢ଼ିଆ ହେଉଛି ତାହା ଦେଖିକି ଆମ ଏଠି ତାହା ତାକୁ ବ୍ୟବହାର କରିକି ଆମେ ବି ମଧ୍ୟ ଉନ୍ନତି ହେଇପାରୁଛେ ଟି ଭି ସୋ ମାଧ୍ୟମରେ କେଉଁ କେଉଁ ବିଜନେସ୍ କିଭଳି ଭାବରେ ହେଉଛି ତାହା ତାମାନେ ଇଣ୍ଟରଭିୟୁ ଦେଖା ହେଉଛି ଯେ ହଁ ଏଇ ବିଜନେସ୍ଟା ଏହିଭଳି ଭାବରେ ଚାଲୁଛି ଫଳରେ ଲୋକମାନେ ଜାଣିପାରୁଛନ୍ତି ଯେ କେଉଁ ବିଜନେସରେ ଲାଭ ହେଉଛି କେଉଁ ବିଜିନେସରେ କ୍ଷତି ହେଉଛି ଟି ଭି ସୋ ମାଧ୍ୟମରେ ସବୁ ଇଣ୍ଟରଭିୟୁ ନିଆଯାଉଛି ସବୁ କମ୍ପାନୀର ଏମଡ଼ିମାନଙ୍କର ଇଣ୍ଟରଭିୟୁ ନିଆଯାଉଛି ଯାହାଫଳରେ ଲୋକମାନେ ଦେଖୁଛନ୍ତି ହଁ ଏଇଭଳି ଭାବରେ ତୁମେ ବେପାର ଚାଲିଛି ଏଇ ବିଜନେସଟାର ଏତିକି ଗ୍ରୋଥ୍ ହେଉଛି ଏଇ ବିଜନେସରେ ଏତିକି ଲାଭ ହେଉଛି ସବୁ ଲୋକମାନେ ଜାଣିପାରୁଛନ୍ତି ଫଳରେ ଲୋକମାନେ ସେଇ ବିଜନେସଟା ଇନଭେଷ୍ଟ କରିଛନ୍ତି ତାଙ୍କ ପଇସାକୁ ସେଇ ବିଜନେସ୍ ଇନଭେଷ୍ଟ କରିଛନ୍ତି ଏବଂ ଲାଭବାନ ହେଇପାରୁଛନ୍ତି ଟି ଭି ସୋ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ କେଉଁ ବେପାର ଲାଭ ହେଇପାରୁଛି ଧର ଯେଉଁ ପରିବା ବେପାର ହଉ କି ଛୋଟ ଛୋଟ ବଡ଼ ଯେଉଁ ଯାହା ବି ବେପାର ହଉ ଆମେ ଟି ଭି ମାଧ୍ୟମରେ ଜାଣିପାରୁଛେ ଏଇ ବେପାରରେ ଲାଭ ହେଇପାରୁଛି ଏଇ ବେପାରରେ କ୍ଷତି ହେଇପାରୁଛି ବଡ଼ ବଡ଼ କମ୍ପାନୀର ତା' ମାନେ ଇଣ୍ଟର ମାଧ୍ୟମରେ ଜାଣିଛେ ଏଇ କମ୍ପାନୀରେ ଏତିକି ଟଙ୍କା ଲାଭ ହେଉଛି ଏତେ ଏଇ କମ୍ପାନୀରେ କ୍ଷତି ହେଉଛି ତାହା ଆମେ ଜାଣିପାରୁଛେ ସାର୍କ ବ୍ୟାଙ୍କିଙ୍ଗ ମାନୀୟ ଫୋନପେ' ଆମେ ଆମେରିକାରେ ଚାଲୁଥିଲା ପ୍ରଥମ ଆମେରିକାରେ ଚାଲୁଥିଲା କିନ୍ତୁ ଏହା ଟି ଭି ସୋ ମାଧ୍ୟମରେ ଆମେ ଦେଖୁଛେ ହଁ ତାହା ଆମେରିକାରେ ଚାଲିଛି ଏହିଭଳି ଭାବରେ ଟେକ୍ନୋଲୋଜି ଗ୍ରୋଥ୍ ହେଉଛି ତାମାନେ ବ୍ୟାଙ୍କ୍ ଆଗରୁ ବ୍ୟାଙ୍କ୍ ଯିବାପାଇଁ ପଡ଼ୁଥିଲା ଏବେ କିନ୍ତୁ ଆମେ ତାକୁ କ'ଣ କଲେ ନା ଆମ ଭାରତକୁ ଆଣିବା ଫଳରେ ତାହା ଶୀଘ୍ର ହେଇପାରୁଛେ ହଁ ଆମ ଭାରତରେ ପ୍ରଚଳିତ ହେଲା ତାପରେ ବ୍ୟାଙ୍କକୁ ଆଉ ଯିବାପାଇଁ ପଡ଼ୁନି ଏଠି ମଧ୍ୟ ସେମାନେ ତାହା ଆମେ ଘର ପାଖରେ ରହିକି ପଇସାପତ୍ର ଆମେ ଟ୍ରାଞ୍ଜାକ୍ସନ୍ କରିପାରୁଛେ